ବଗିଚା କାମକୁ ଏକ ସଉକଭାବରେ ଗ୍ରହଣ କରିବା କାରଣ ହେଲା ଏହି ବଗିଚା ବଗିଚାରେ ଗୋଟିଏ ଗୋଟିଏ ପରିବାର ଚାହିଁଲେ ସେଇଠାରେ ବିଭିନ୍ନ ପ୍ରକାର ଫଳ ଫୁଲ ପନିପରିବା ଚଣା ଶାଗ ଲଗେଇ ସେ ତା'ର ଜୀବିକା ନିର୍ବାହ କରିଥା'ନ୍ତି କରିଥା'ନ୍ତି ଏଇ ବଗିଚାରେ ବିଦେଶକୁ ନ ଯାଇ ବିଦେଶକୁ ନ ଯାଇ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ବଞ୍ଚିବାକୁ ସହଜ ହୋଇଥାଏ ଏବଂ କୌଣସି ସାହୁକାର ବା ଧନୀ ବ୍ୟକ୍ତିଙ୍କ ଘରେ ଓ କାମ କରିବାକୁ ଯିବାକୁ ପଡ଼ିନଥାଏ ଏଇ ବଗିଚାରେ ଚାହିଁଲେ ଗୋଟିଏ ପରିବାର ସୁଖରେ ବଞ୍ଚିପାରିବ ଏଇ ବଗିଚାରେ ବିଭିନ୍ନ ପ୍ରକାର ପନିପରିବା ଯଥା କୋବି ବାଇଗଣ ବାଇଗଣ ମୂଳା ଟମାଟୋ ଗାଜର ଫୁଲକୋବି ପତ୍ର କୋବି କନ୍ଦା ଏହିପରି ଭାବରେ ଚାଷ କରି ବଞ୍ଚିବାକୁ ସହଜ ହୋଇଥାଏ ସେଥିପାଇଁ ବଗିଚାକୁ ଏକ ସଉକଭାବରେ ତିଆରି କରିଲେ ଆମକୁ ବହୁତ ଉପକାରରେ ଲାଗିଥାଏ ତେଣୁ ବଗିଚାକୁ ଆମେ ସଉକଭାବରେ ତିଆରି କରିଲେ ହିଁ ତାହା ତାହା ଆମକୁ ପନିପରିବାର ଉତ୍ପାଦନରେ ବହୁତ ମିଳିଥାଏ ପ୍ରେରଣାର ଅର୍ଥ ହେଲା ଏହାର ବଗିଚାରେ ସୁସଜ୍ଜିତ କରିବା ପାଇଁ ଚାରିଆଡ଼େ ଫୁଲ ଗଛ ଲଗାଇବା ବା ଅନ୍ୟକୁ ପ୍ରେରଣା ଦେବା ଅନ୍ୟ ପରିବାରକୁ ଓ ବଗିଚା ବିଷୟରେ କହିବା ଏହି ପ୍ରକାର ବଗିଚା ବନାଅ ସେଥିରେ ଯେ ପନିପରିବା ଲଗାଅ ଅନ୍ୟ ଦେଶକୁ ନଯାଇ ଯଥା କେରଳ ବମ୍ବେ ମାଡ୍ରାସ୍ ନ ଯାଇ ଦାଦନ ଖଟିବା ଦାଦନ ନ ଖଟି ନିଜ ବଗିଚାରେ କାମ କରି ଫଳ ମୂଳ ପନିପରିବା ଫୁଲ ଜାତୀୟ ଗଛ ଲଗାଇ ତାହା ଯାହା ଖାଇବା ପରେ ବଳକା ଯାହା ରହେ ତାହା ବଜାରକୁ ନେଇ ବିକି ନିଜର ଚାହିଦା ମେଣ୍ଟାଇ ତାହାକୁ କିଛି ପଇସା ମିଳିଲେ ଖାଇବା ଜିନିଷ କିଣିଆଣିବା ଯାହା ଆମ ଦ୍ୱାରା ହୋଇ ହୋଇ ପାରୁନଥାଏ ତେଣୁ ବଗିଚାକୁ ନିଜର ଶଉକ ଭାବରେ ବନେଇବା ବା ଗ୍ରହଣ କରିବା ଦରକାର ଦରକାର